ଆମ ବଗିଚାରେ ଆମର ବି ବଡ଼ ବଗିଚା ଅଛି ସେଠି ଆମ ବାପା ବୋଉ ଆମ ପୂର୍ବପୁରୁଷରୁ ଜେଜେ ଜେଜେମା' ସେମାନେ ବି ସବୁ ବଗିଚାରେ କାମ କରନ୍ତି ଆମ ବଗିଚାରେ ସବୁ ମାନେ ପରିବେଶ ବି ଆମର ବହୁତ ଭଲ ଥାଏ ସେଠି ସବୁ ବିଭିନ୍ନ ପ୍ରକାର ଗଛ ଲଗାନ୍ତି ଆମ୍ବ ପଣସ ଏମିତି ବିଭିନ୍ନ ପ୍ରକାର ଫଳଗଛ ଫୁଲଗଛ ଏଇସବୁ ଜିନିଷ ପିଲାଦିନୁ ଏଇ ସବୁ ଜିନିଷ ଦେଖିଲି ନିଜ ଘରେ ନିଜ ଆଖିଆଗରେ ସବୁ ବାପାମାଆମାନେ ସବୁ କରୁଛନ୍ତି ମୋ' ମନରେ ବି ବହୁତ ଆଗ୍ରହ ଆସିଲା ଯେ ମୁଁ କରିବି ସେଥିଲାଗି ମୁଁ ଛୋଟବେଳୁ ମୁଁ କିଛି ଗଛ ଲଗାଇ ପାଣି ଦିଏ ତାକୁ ତା'ପରେ ଛୋଟଗଛ ସିଏ ବଡ଼ ହୋଇଯାଏ ମୋତେ ବହୁତ ଖୁସି ଲାଗେ ସେ ଫୁଲଗଛ ଫୁଲ ଫୁଟିଯାଏ ବହୁତ ଖୁସି ଲାଗେ ତା'ପରେ ମୁଁ ଦିନକୁ ଦିନ ସେହି ଗଛ ପ୍ରତି ଆକୃଷ୍ଟ ହେଲି ବଗିଚାରେ ଗଛ ହେରିକା ଲଗାଇଲି ତା'ପରେ ବି ବଡ଼ ବଗିଚା ବି ତିଆରି କଲି ଗୋଟିଏ ବଡ଼ ସବୁ ବାଡ଼ ବତା ଦେଇକି ବାଡ଼ ବଗିଚା କଲୁ ତାକୁ ପାଣି ହେରିକା ମଡ଼ାଇଲୁ ସବୁ ଜିନିଷ ସୁବିଧା କଲୁ ଯାହାଫଳରେ କି ଆମ ବଗିଚା ବହୁତ ସୁନ୍ଦର ଦେଖାଗଲା ବହୁତ ବିଭିନ୍ନ ପ୍ରକାର ଫଲ ଫଳ ଫୁଲ ଏମିତି ପରିବା ଏମିତି ସବୁ ଜିନିଷ ତ ବଗିଚାରେ ହୁଏ ଉତ୍ପାଦନ ହୋଇଥାଏ ତେଣୁକରି ଆମ ବଗିଚା ବହୁତ ସୁନ୍ଦର ଦେଖାଯାଏ